ହଁ ହଁ ଟିକରପଡ଼ା ଯିବା କି ହଉ ଗାଡ଼ିଟା ବୁଝି ଦେଇ ଥିବେ ତ ସେ ଗାଡ଼ିରେ ଯାହାକୁ କହିବା ସେ ବୁଝି ଦେବ କେତେ ନେବ ଯେ ହଉ ଆମେ ଏଉ ସାତ ଜଣ ଯିବୁ ଆଉ ହଁ ହଁ ବୋଲେରୋଟେ କହିଲେ ଯିବା ଆଉ ନାଁ ମ ସବୁ ହୋଟେଲରେ ଖାଇବା ହୁଁ ହଉ ଆଉ କ'ଣ କ'ଣ ନେବା ହୁଁ

ହଁ ହଉ ହଁ ହଉ ଶୀତ ତ ହେଇନି ଏବେ କମ୍ ଶୀତ ଟିକେ ପାହାନ୍ତିଆ ପାହାନ୍ତିଆ ଶୀତ ଟିକେ ଲାଗୁଛି ଆଉ

ହଁ ଆଉ ଆଉ ଆଉ ହଉ ବାହାରିଲା ବେଳକୁ କହିବୁ କେତେବେଳେ ଯିବା ହଁ ହଉ ରହ